ଆମ ଅଞ୍ଚଳରେ ମାନେ କୃଷିର ବେଶୀ ଉପଲବ୍ଧ ରହିଛି ଯାହାଦ୍ୱାରା କି ଆମେ କୃଷି ମାନେ ଆମେ କୃଷି ଧାନ କରିବୁ ଧାନ କରିବା ଦ୍ୱାରା ଆମର ଧାନର ଧାନ ବିକିକି ଆମେ ପଇସା ରୋଜଗାର କରିବୁ ମୁଗ ବିକିକି ପଇସା ରୋଜଗାର କରିବୁ ଏମିତି ଆମେ ରୋଜଗାର କରିପାରିବୁ ଆମର କୃଷି ହେଉଛି ଆମର ରୋଜଗାରର ଉତ୍ସ